ହଁ ଶୀତ ଋତୁ ମୋତେ ଭାରି ଭଲ ଲାଗେ ଶୀତ ଋତୁରେ ସବୁବେଳେ ଗରମ ଜିନିଷ ଖାଇବାକୁ ମିଳେ ଭଲ ପନିପରିବା ସବୁଜ ପରିବା ମିଳେ ଆମେ ଶୀତ ଦିନରେ ବହୁତ ବୁଲିବାକୁ ଯାଉ ବଣଭୋଜି କରୁ ଶୀତରେ ନିଆଁ ପୁଁ ଶୀତରେ ଖରାରେ ବସି ଖାଉ ପଖାଳ ଖରାରେ ବସି ଚାହା ପିଉଁ ଭାରି ଭଲ ଲାଗେ ଶୀତ ଋତୁ